ହ୍ୟାଲୋ ହଁ ହ୍ୟାଲୋ ମ୍ୟାଡ଼ାମ୍ କୃଷି ଦୋକାନରୁ କହୁଛନ୍ତି ତ ମ୍ୟାଡ଼ାମ୍ ମୋର ଏଇ ମାସେ ହେଲା ସିମ୍ବ ଗଛ କିଛି ଲଗେଇଥିଲି ସେ ଗଛ ବଢ଼ିକିରି ଜଷ୍ଟ ଫୁଲ ଫୁଲ ହଉଥିଲା ସେ ଯେଉଁ ପୋକ ଲାଗିଯାଉଛନ୍ତି ମୁଁ ଯେତେ ଯାହା କଲେ ବି କମୁନି କ'ଣ ମେଡ଼ିସିନ୍ ପକେଇଲେ ଟିକିଏ ଭଲ ହବ କହିଲେ ମ୍ୟାଡ଼ାମ୍ କେମିତି କ'ଣ ପକେଇବି ତାକୁ ପାଉଁଶ ଦେହରେ ଉଡ଼େଇବି ନା କେମିତି କ'ଣ ପକେଇବି ନା ଖାଲି ଆଚ୍ଛା ଆଚ୍ଛା ମ୍ୟାଡ଼ାମ୍ ସେ ପକେଇଲା ପରେ ବି ଟିକେ ଆଗରେ କମିଯାଇଥିଲା ପୁଣି ଏବେ ହେଉଛି କ'ଣ ସେଇ ପରିମାଣରେ ପକେଇବି ନା ଅଧିକା ଟି ପକେଇଦେବି

ଅଧିକା ଆଚ୍ଛା ଆଚ୍ଛା ଆପଣ କହିବା କଥା ସେଇଟାକୁ ଯେଉଁ ପାଉଁଶ ଦେହରେ ଗୋଳେଇ ଦେଇକରି ପତ୍ର ଫୁଲ ଫୁଲ ସବୁ ଆଡ଼େ ପକେଇଦେବି ମ୍ୟାଡ଼ାମ୍ ଆଉ ଗୋଟିଏ କଥା ମୋର ବୁଝିବାର ଥିଲା ମୁଁ ସେ ବାଇଗଣ ଗଛ କିଛି ଲଗେଇଥିଲି ସେ ବାଇଗଣ ଗଛଗୁଡ଼ା ପତ୍ର ଗୁଡ଼ା କାଇଁ ମାନେ ଛୋଟ ଛୋଟ ହେଉଛି ଟିକିଏ ବଡ଼ ହଉନି ତାକୁ କ'ଣ ମ୍ୟାଡ଼ାମ୍ ଖାଲି ମୁଁ ଖତ ଦେଇଥିଲି ଆଉ କ'ଣ ପିଡ଼ିଆ ଫିଡ଼ିଆ ଦେବାକୁ ପଡ଼ିବ ଆଚ୍ଛା ଆଚ୍ଛା ମ୍ୟାଡ଼ାମ୍ ସେ ବାଇଗଣ ସେ ଯାହା କି ଆଉ ଗୋଟିଏ ଅଳ୍ପ ଅଳ୍ପ ଯେଉଁ ଫଳିଥିଲା ସିଏ ଟିକିଏ ଟିକିଏ କ'ଣ ପୋକ ହଉଛି ଆଗ କ'ଣ ମ୍ୟାଡ଼ାମ୍ ପକେଇବି ସେ ବାଇଗଣରେ ଏତ ନୂଆ ବାଇଗଣ ଯାହା ହେଇଛି ହେଇଛି ହେଇଛି ସେ ଆଗରୁ ଯେଉଁଗୁଡ଼ା ଫଳୁଥିଲା ସେ କମ୍ ଫଳ ଆସୁଛି ପୋକ ହେଇଯାଇଛି ଆଜ୍ଞା କ'ଣ କହିଲେ ଆଚ୍ଛା ଆଚ୍ଛା ତ ସାର୍ ଦେଇଦେଲେ ପୋକ ସବୁ କମିଯିବେ ଟିକିଏ ବୋଲି ଭାବୁଛନ୍ତି ଠିକ୍ ଅଛି ମ୍ୟାଡ଼ାମ୍ ମୁଁ ତାହେଲେ ଗୋଟିଏ କାମ କରୁଛି ସେଥିରେ ନହେଲେ ସାର୍ ଦେଇ ଦେଉଛି ଆଉ ନହେଲେ ମୁଁ ନେଇଯିବି ବି ଗୋଟିଏ ଗଛ ଦେଖିବେ କେମିତି କ'ଣ ହେଉଛି ଆପଣଙ୍କ ଦୋକାନ କେତେଟା ସମୟ ଯାଏଁ ମ୍ୟାଡ଼ାମ୍ ଖୋଲା ରହୁଛି ଆଚ୍ଛା ଆଚ୍ଛା ମ୍ୟାଡ଼ାମ୍ ଆଉ ଗୋଟିଏ କଥା ମୁଁ କହୁଥିଲି କ'ଣ କି ସେ ଚାଷ ବିଲ ଆଡ଼ିକି ଯିବା ପାଇଁ ଜନ୍ତୁ ଜୁନ୍ତାଗୁଡ଼ାକ ସବୁ ବୁଲୁଛନ୍ତି ଏ ୟେ ଲାଗୁଛି ତ ସେଠି କିଛି ଦାନାଦାର ପକେଇଦେବି କି ଆଚ୍ଛା ଦାନାଦାର ପକେଇଲେ ମୋ ଗଛପତ୍ର କିଛି ମରିବନି ତ ଆଚ୍ଛା ଆଚ୍ଛା ସେ ଦାନାଦାର କେତେ ଲେଖାଁ ରେଟ୍ ଆସୁଛି କିଲୋ ଖୋଲାଟା କେତେ ପ୍ୟାକେଟ୍ଟା କେତେ ଆଚ୍ଛା ମ୍ୟାଡ଼ାମ୍ ଏଇଟା ଖୋଲାଟା ନା ପ୍ୟାକେଟ୍ଟା ଆଚ୍ଛା ଆଚ୍ଛା ଆଉ ଖୋଲାଟା ମ୍ୟାଡ଼ାମ୍ କେତେ ଟଙ୍କା ଆସୁଛି ଆଚ୍ଛା ଆଚ୍ଛା ମ୍ୟାଡ଼ାମ୍ ଏଇ ଯେଉଁ ଘାସମରା ମୁଁ ସେଇ ବିଲରେ ପକେଇଦେଲେ ସେ ତଳି ବିଲଟା ଘାସ ଉଠିଯାଇଛି ସେ ଯେଉଁ ଘାସମରା ବିଲରେ ପକେଇଲେ ଚଳିବ କି ଯେଉଁ ଆଣିଥିଲି ଆପଣଙ୍କ ଦୋକାନରୁ ଯାଇକରି ଆଠ ଦିନ୍ ତଳେ ଇ ସେଇଟା ଅଛି ଏବେ ସେଥିରୁ ମୁଁ ଭାବୁଛି ଆଉ ଟିକିଏ ପକେଇଦେବି କି ଆଚ୍ଛା ମ୍ୟାଡ଼ାମ୍ ତଳିଫଳି କିଛି ହେବନି ତ କିଛି ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ମ୍ୟାଡ଼ାମ୍ ତାହେଲେ ମୁଁ ଗୋଟିଏ କାମ କରୁଛି ମ୍ୟାଡ଼ାମ୍ ଯେଉଁ ଟିକିଏ ଥିଲା ଗୋଟିଏ ଡ୍ରମ୍ ପାଣିରେ ତାକୁ ଗୋଟିଏ ଠିପି ମିଶେଇ ଦେଉଛି ନା ଦୁଇ ଠିପି ଟିକିଏ ମିଶେଇ ଦେବି ଅଧିକା ହେଇଛି ଘାସ ଆଚ୍ଛା ହଉ ଠିକ୍ ଅଛି ମ୍ୟାଡ଼ାମ୍ ତାହେଲେ ମୁଁ ରଖୁଛି ମ୍ୟାଡ଼ାମ୍ ମୁଁ ଯାଇ ଦୋକାନରେ ପହଞ୍ଚିବି କାଲି ଦଶଟା ବେଳକୁ ଆପଣ ଅଛନ୍ତି ତ କାଲି ଦଶଟା ବେଳେ ଆଚ୍ଛା ଆଚ୍ଛା ଏ ମ୍ୟାଡ଼ାମ୍ ୟେ ଯେଉଁ ମିଳୁଛି କି ଯେଉଁ ଗ୍ଲୋଭଶ୍ ପିନ୍ଧିକି ପକେଇବା ପାଇଁକା ହଉ ହଉ ଠିକ୍ ଅଛି ମ୍ୟାଡ଼ାମ୍ କାଲି ଯାଇ ପହଞ୍ଚୁଛି ଆଉ